ବର୍ଷ ଶେଷରେ ଡିସେମ୍ବର୍ ମାସ ସମୟରେ ଆମ ଗାଁ ମୁଣ୍ଡରେ ଥିବା ଏକ ବୃହତ୍ ପଡ଼ିଆରେ ଏକ ବଡ଼ ମେଳା ବସିଥାଏ ସେଠାରେ ଯାତ୍ରା ମଧ୍ୟ ହୁଏ ବିଭିନ୍ନପ୍ରକାର ମାଳିଆ ପାଟି ଆସି ସେଠାରେ ଯାତ୍ରା କରିଥାନ୍ତି ବିଭିନ୍ନ ବିଭିନ୍ନ ବିଷୟରେ ମଧ୍ୟ ଭଲ କାହାଣୀଗୁଡ଼ିକ ସେମାନେ ଦର୍ଶକ ଦର୍ଶକଙ୍କୁ ଦର୍ଶେଇଥାନ୍ତି ଏବଂ ମେଳାରେ ବିଭିନ୍ନ ବିଭିନ୍ନପ୍ରକାର ଦୋକାନ ବସେ ସେଠାରେ ସେମାନେ ବହୁତ ରକମର ଜିନିଷ ବିକ୍ରି କରିଥାନ୍ତି ଏବଂ ଏକ ବହୁତ ବଡ଼ ଗେଟ୍ ତିଆରି ହୁଏ ଯାହାର ଯାହାକୁ ପ୍ରବେଶ ଦ୍ଵାର କୁହାଯାଏ ସେଠାରେ ଆଖ ପାଖ ଗାଁ ଲୋକ ମଧ୍ୟ ଆସିଥାନ୍ତି ଏବଂ ହଜାର ହଜାର ସଂଖ୍ୟାରେ ଲୋକ ମଧ୍ୟ ମେଳା ଦେଖିବାକୁ ଆସନ୍ତି ଯାତ୍ରା ଅନୁଭବ କରିବାକୁ ଆସନ୍ତି ଏବଂ ଏହି ସମୟରେ ସମସ୍ତେ ବହୁତ ଆନନ୍ଦ ଉପଭୋଗ କରନ୍ତି ଏବଂ ବିଭିନ୍ନ ବିଭିନ୍ନ ଦୋକାନ ବସିଥାଏ ଖାଦ୍ୟ ପୋଷାକ ମାଟିହାଣ୍ଡି ଗୃହ ଆସବାବପତ୍ର ସମସ୍ତ ଆବଶ୍ୟକୀୟ ଜିନଷ ଶସ୍ତା ଦରରେ ମିଳିଥାଏ ଏବଂ ବହୁତ ଉତ୍ସାହର ସହିତ ସମସ୍ତେ ଏଠାରେ ଉପସ୍ଥିତ ରୁହନ୍ତି ଏବଂ ନିଜ ନିଜ ଘରକୁ ଫେରିଯାନ୍ତି ଏହି ସମୟରେ ସମସ୍ତେ ଅପେକ୍ଷା କରିଥାନ୍ତି ବର୍ଷର ଶେଷକୁ ଯେ କେତେବେଳେ ଏହି ପର୍ବଟି ଆସିବ ଏବଂ ସମସ୍ତେ କେମିତି ଉପଭୋଗ କରିପାରିବେ ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ